ଓଡ଼ିଆ ପୁଅ ରନ୍ଧା ବେଲଣା ଯାହା କିଛି କରିବାକୁ ହୁଏ ଭଲ ଚାଉଳ ଭଲ ପାଣି ଭଲ ତାକୁ ଭାତ ରନ୍ଧା ହୁଏ ଏବଂ ତାକୁ ଛାଣି ତାକୁ ଛାଣି ଦେଇ ଶୁଖା କରାଇ ତାକୁ ରଖା ହୁୁଏ ଆଉ ଅନେକ ଖିଚଡ଼ି ବଲେ କରା ହୁୁଏ ତା'ପରେ ତାହାକୁ ଭଲ ଚାଉଳ ଦେଖି କ୍ଷୀରି କରି କ୍ଷୀରି ଗଲେ କରାନ୍ତି କ୍ଷୀରିରେ କ'ଣ ହବ ସେଠି କାଜୁ କିସମିସ୍ ତା'ପରେ କ୍ଷୀର ଦିଆହବ ଲବଙ୍ଗ ଇଲାଇଚି ଏଇ ଜିନିଷ ଗୁଡ଼ାକ ଦେଇକିରି କ୍ଷୀର ତାକୁ କ୍ଷୀରି କୁହାହେବ ତା'ପରେ ତୁଣ ତରକାରୀ କରିବାକୁ ହେଲେ ଦାଇ ଖଟା ତା'ପରେ ତରକାରୀ ମାଂସ ଅଣ୍ଡା ମାଛ ଏଇ ଖାଦ୍ୟ ଗୁଡ଼ାକ ସେଇ ପ୍ରଭାବ କରିବା ହେଲେ ତାକୁ ଅନେକ ଡାଲଚିନି ଜିରା ଗୋଲମରିଚ ଅଦା ଧନିଆ ଏଇ ସବୁ ପଞ୍ଚ ମଣାରେ ଏକୁ ତାକୁ